ମୋ ପରିବାରରେ ବାପା ମାଆ ଜେଜେମା ଭାଇ ଦାଦା ଖୁଡ଼ି ବହୁତ ସମସ୍ତେ ଅଛନ୍ତି ତ ବାପା ଏଇ ଯେଉଁ ଶିକ୍ଷକ ଅଛନ୍ତି ଆଉ ମା' ତ ଘରେ ରୋଷେଇ କରୁଛନ୍ତି ଆଉ ଭାଇ ପାଠ ପଢ଼ୁଛି ତ ଯାହା ହେଉ ଆମର ସୁଖୀ ପରିବାର ଗୋଟେ ଆଉ ସାଙ୍ଗ କଥା କଣ କହିବି ସାଙ୍ଗ ତ ବହୁତ ଅଛନ୍ତି ନା ତ ଛୋଟ ବେଳୁ ସାଙ୍ଗ ସ୍କୁଲରେ ପଢ଼ିଲି ସେଇଠି ବି ସାଙ୍ଗ କଲେଜ ପଢ଼ିଲି ସେଇଠି ସାଙ୍ଗ ତା'ପରେ ଏବେ ଯେଉଁଠି କାମ ବି କରୁଛି ସେଇଠି ବହୁତ ସାଙ୍ଗ ସାଙ୍ଗଙ୍କ କଥା କ'ଣ କହିବି ସାଙ୍ଗ ଭଳିଆ ମାନେ ଦୁନିଆରେ ଲୋକ କୁହନ୍ତିନି ନାଇଁ ସବୁ ସମ୍ପର୍କ ଲୋକ ମାନେ ମାନେ ଆଗରୁ ତିଆରି ହୋଇକି ଆସିଥାଏ କିନ୍ତୁ ସାଙ୍ଗ ଗୋଟିଏ ସମ୍ପର୍କ ନା ଆମେ ନିଜେ ତିଆରି କରିଥାଉ କାରଣ ସାଙ୍ଗ ସମ୍ପର୍କ ବହୁତ ମାନେ ଭଗବାନଙ୍କ ଯେଉଁ ଆଶୀର୍ବାଦରୁ ଏମିତିଆ ସାଙ୍ଗ ସବୁ ଆମ ଗହଣରେ ଆମକୁ ଦେଇଛନ୍ତି ତ ସାଙ୍ଗ କଥା କଣ କହିବି ସାଙ୍ଗ କଥା ଯେତେ କହିଲେ ବି ତ ମାନେ କମ୍ ହୋଇଯିବ ତ ସାଙ୍ଗ ବହୁତ ଯେଉଁ ପରିସ୍ଥିତିରେ ବି ଯେଉଁ ପରିସ୍ଥିତିରେ ବି ଆମେ ଥାଉ ତ ସାଙ୍ଗ ଆମକୁ ସାହାଯ୍ଯ କରନ୍ତି